ମୋର ଆକାଂକ୍ଷା ପିଲାବେଳୁ ମୁଁ ନିଜ ଗୋଡ଼ରେ ନିଜେ ଠିଆ ହେବି କାହା ଉପରେ ଡିପେଣ୍ଡ କରିବି ନାହିଁ ମୋର ଆଶା ଥିଲା ମୁଁ ପାଠ ପଢ଼ି ଯେକୌଣସି ଗୋଟିଏ ସଂସ୍ଥାରେ ନିୟୋଜିତ ହେବି ବହୁତ ସହଯୋଗ ପରେ ପରିବାରର ମୁଁ ଏକ ସିଲେଇ ଟେଲରିଂ କାମ କରିପାରୁଛି ଦଶଟା ପିଲାଙ୍କୁ ସିଲେଇ ଶିଖାଉଛି ଏବଂ ପାଞ୍ଚୋଟି ପିଲାଙ୍କୁ ଟିଉସନ କରୁଛି ଏଥିରେ ମୁଁ ମୋର ରୋଜଗାର କରିପାରୁଛି ଏହାଦ୍ୱାରା ପିଲା ମାନଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ତୁଲେଇ ପାରୁଛି ତାଙ୍କ ଚରିତ୍ର ବ୍ୟବହାର ଓ ଚାଲିଚଳନ ଏସବୁକୁ ସୁଧାରି ମଧ୍ୟ ପାରୁଛି